ଆମ ଘର ଠାରୁ ପୁରୀକୁ ଯିବା ପାଇଁ ପଚାଶ କିଲୋମିଟରର ରାସ୍ତା ହୋଇଥାଏ ପୁରୀରେ ଶ୍ରୀମନ୍ଦିର ରେ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ଅଛନ୍ତି ଏବଂ କିଛି ଦୂରରେ ସମୁଦ୍ର କୂଳ ରହିଛି ପର୍ଯ୍ୟଟକ ମାନେ ବର୍ଷର ଶୀତ ଋତୁରେ ଅଧିକ ପରିମାଣର ଜମା ହୁଅନ୍ତି କାର୍ତ୍ତିକ ମାସରେ ମଧ୍ୟ କାର୍ତ୍ତିକ ବ୍ରତ କରିବା ପାଇଁ ବହୁତ ସ୍ତ୍ରୀ ଲୋକମାନେ ସେଠାରେ ଜମା ହୁଅନ୍ତି